ଆମେ ରହୁଥିବା ସ୍ଥାନ ନିକଟରେ କେତେକ ଜଙ୍ଗଲ ଅଛି ସେଇ ଯେଉଁ ଜଙ୍ଗଲରେ ବିଭିନ୍ନପ୍ରକାର ଗଛ ମଧ୍ୟ ବଢ଼ିଛି ସେ ଯେଉଁ ଗଛ ହେଇଛି କେତେକ ସମୟରେ ବାତ୍ୟା ହେଲେ ମଧ୍ୟ ସେ ଗଛ ମଧ୍ୟ ପଡ଼ିଯାଏ ପୁଣି ନୂତନ ଗଛ ମଧ୍ୟ ସେଥିରେ ଉପଲବ୍ଧ ଥାଏ ଆଉ ସେଇ ଯେଉଁ ଗଛ ଥିବା ଯୋଗୁଁ କେତେଗୁଡ଼ିଏ ପ୍ରାଣୀ ମଧ୍ୟ ସେଠାରେ ବାସ କରନ୍ତି ସେଇ ଯେଉଁ ପ୍ରାଣୀମାନଙ୍କୁ ପ୍ରାଣୀମାନେ ମଧ୍ୟ ବେଳେବେଳେ ଗ୍ରାମ ମାନଙ୍କୁ ଭିତରେ ପଶି ଯଥା ଠେକୁଆ ବାରାହା ଏମାନେ ଗାଁ ଭିତୁରୁକୁ ମଧ୍ୟ ପଶିଆସନ୍ତି ବେଳେବେଳେ ସମୟରେ କିନ୍ତୁ ଏଇଯେଉଁ ଜଙ୍ଗଲକୁ ସମସ୍ତେ ସୁରକ୍ଷା ଦେବା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ କାରଣ ଜଙ୍ଗଲ ହେଉଛି ନିହାତି ଆବଶ୍ୟକ ମୃତ୍ତିକା ସଂରକ୍ଷଣ ପାଇଁ ହଉ ପାଣିର ଉତ୍ସ ହଉ କିମ୍ବା ଲୋକମାନଙ୍କର ଜୀବନଯାପନ ପାଇଁ ମଧ୍ୟ ଜଙ୍ଗଲ ଆଉ ଗଛ ମଧ୍ୟ ନିହାତି ଆବଶ୍ୟକତା ରହିଛି ସେଥିପାଇଁ ଲୋକମାନେ ଯତ୍ନବାନ ରହିଛନ୍ତି